ପୁରୁଣା ଓ ନୂଆ ମିଡ଼ିଆ ମଧ୍ୟରେ ପାର୍ଥକ୍ୟ କ'ଣ ଏହାର କାରଣ ପୁରୁଣା ମିଡ଼ିଆ ଆଗରେ କାଗଜରେ ଛାପି କରି ଦେଉଥିଲେ ହେଲେ ସମସ୍ତଙ୍କୁ ପେପର୍ ମିଳୁଥିଲା ଗୋଟେ ଦିନ କି ଦୁଇ ଦିନ କରି ହେଲେ ପେପର୍ରେ ପଢ଼ି ପଢ଼ି ଗୋଟେ ଦିନ କି ଦୁଇ ଦିନ ହେଇଯାଉଥିଲା ହେଲେ ବି ଲୋକମାନେ ଠିକ୍ ସେ ବୁଝିପାରୁନଥିଲେ ତା'ପରେ ନୂଆ ମିଡ଼ିଆ ବାଲା ଟି ଭି ଓ ମୋବାଇଲରେ ଲାଇଭ୍ ଦେଖାଉଥିଲେ ମୋବାଇଲ ଓ ଟିଭିରେ ଲାଇଭ୍ ଦେଖାଉଥିଲେ ହେଲେ ଲୋକ ଲୋକମାନେ ଦେଖି କରି ଜଲ୍ଦି ଜଲ୍ଦି ବୁଝିପାରୁଥିଲେ ହେଲେ ଲୋକମାନେ ବି ଖୁସି ହେଲେ ଯେ ଆଗ ଠାରୁ ଭଲ ହେଲା ଏବେ ଟି ଭି ଓ ମୋବାଇଲରେ ଲାଇଭ୍ ଦେଖାଉଛି ଲୋକମାନେ ଠିକ୍ ସେ ବୁଝି ବି ପାରୁଛି ତା'ପରେ କେଉଁଠି ବି ଏକ୍ସିଡ଼େଣ୍ଟ ହେଲେ ମିଡ଼ିଆ ବାଲା ଜଲ୍ଦି ଜଲ୍ଦି ଆସି ଯାଇଥାନ୍ତି ଆସି କରି କ୍ୟାମେରା କ୍ୟାମେରା ବାହାର କରି ଭିଡ଼ିଓ ଅନ୍ କରିଥିଲେ ଏମିତି କରି ସମସ୍ତଙ୍କ ସମସ୍ତଙ୍କୁ ଲାଇଭ୍ ଦେଖାଉଥିଲେ ମଝିରେ ଆମ ରାସ୍ତାରେ ଗୋଟେ ଏକ୍ସିଡ଼େଣ୍ଟ ହେଲା ହେଲେ ମିଡ଼ିଆ ବାଲା ଜଲ୍ଦି ଜଲ୍ଦି ଆସିଲେ ଆସି କରି କ୍ୟାମେରା ଆଉ ମାଉଥ୍ ବାହାର କରିିକ କହିଲେ ଏଇଠି କ'ଣ ହେଲା ଆପଣ କି ଜାଣିଛ ସମସ୍ତେ କହିଲେ ହଁ ଏଇଠି ଏକ୍ସିଡ଼େଣ୍ଟ ହେଲା ତା'ପରେ ମିଡ଼ିଆ ବାଲା ପଚାରୁଛି କେମିତି ହେଇଛି ନାହିଁ ବାଇକ୍ ବହୁତ ସ୍ପିଡ଼୍ ଥିଲା ଆସି କରି ଗଛ ସହିତ ଲଗାଇ ଦେଇଛି ତା'ପରେ କ୍ୟାମେରା ନେଇ କରି ବାଇକ୍କୁ ଦେଖାଇଲା ବାଇକ୍ ପୁରା ଭାଙ୍ଗି ଯାଇଛି